ମୁଁ ମୋ ଜୀବନରେ ଉଠାଇଥିବା ସବୁଠୁ ସୁନ୍ଦର ଏବଂ ପ୍ରିୟ ଫଟୋଟି ହେଲା ଆମେ ଯେତେବେଳେ ମାନେ ପାଠ ପଢ଼ିବା ସମୟରେ ସାଙ୍ଗସାଥିମାନ ସହିତ ବୁଲିବାକୁ ଯାଇଥିଲୁ ଦେଓମାଳି ପର୍ବତ ମାଳା ସେଠି ଯେଉଁ ଦେଓମାଳି ପର୍ବତ ସାମ୍ନାରେ ଠିଆ ହେଇ ଫଟୋ ଉଠାଇଥିଲୁ ତାହା ମୁଁ ମାନେ ସବୁଠୁ ମୋତେ ପ୍ରିୟ କେମିତି କ'ଣ ନା ଆଉ ଥିବା କାହାଣୀଟି ହେଲା ଆମେ ସାଙ୍ଗସାଥି ଯେତେବେଳେ ଶୀତ ଛୁଟି ହେଲା ସେଇ ଟାଇମ୍ରେ ଆମେ ସମସ୍ତେ ମାନେ ବାହାରିଲୁ ମାନେ ବୁଲିଯିବା ପାଇଁ ଆମକୁ ମାନେ ଶିକ୍ଷାନୁଷ୍ଠାନ ତରଫରୁ ପ୍ଲାନିଂ ହେଲା ତ ସାର୍ ମାନେ ମଧ୍ୟ ବାହାରିଲେ ତ ଆମକୁ ସେ ଟାଇମ୍ରେ ବୁଲିଯିବାକୁ ମାନେ ଶୀତ ଦିନେ ତ ବୁଲିଯିବାକୁ ବହୁତ ଭଲ ଲାଗେ ତ ସାଙ୍ଗ ସେଥିମାନେ ଆମର କ୍ଲାସ୍ ମେଟ୍ ବ୍ୟାଚ୍ ମେଟ୍ ସବୁ ପୁଅ ଝିଅ ସମସ୍ତେ ମିଶି ବାହାରିଲୁ ଯିବାକୁ ତ ଆମକୁ ମାନେ ପଇସା କଲେକ୍ସନ୍ ହେଲା ତା'ପରେ ସାର୍ ମାନେ ପଇସା କଲେକ୍ସନ୍ କରିକି ଆମର ବସ୍ ଭଡ଼ା କଲେ ତ ବସ୍ ଭଡ଼ା କରିକି ଆମେ ବାହାରିଲୁ ଯିବାକୁ କାରଣ ଦେଓମାଳି କୋରାପୁଟ ଯେଉଁ ରାଜ୍ୟର ଅଛି ଜିଲ୍ଲାରେ ଅଛି ତ ଆମକୁ ଯିବାକୁ ଟିକେ ଗୋଟେ ଦିନ ଟାଇମ୍ ଲାଗିଥିଲା ବସ୍ରେ ଲାଗିଥିଲା ତ ଆମେ ଏଠୁ ଆଜି ବାହାରିଲୁ ରାତି ନଅଟା ଦଶଟା ବେଳକୁ ବାହାରିଲୁ ତ ଆମେ ଭୋର ଭୋର ସକାଳୁ ସକାଳୁ ସକାଳୁ ଆମେ ଦେଓମାଳି ପର୍ବତମାଳାରେ ପହଞ୍ଚି ଯାଇଥିଲୁ ସକାଳ ସକାଳର ଦୃଶ୍ୟଟା ବହୁତ ଅତି ସୁନ୍ଦର ଦେଓମାଳି ପର୍ବତ ତା' ସହିତ ଆମେ ଡି ଏସ୍ ଏଲ୍ ଆର୍ ଫଟୋଗ୍ରାଫି ମାନେ ବହୁତ ଭଲ ଭଲ କ୍ୟାମେରା ମାନ ସବୁ ନେଇଥିଲୁ ତ ସେଠି ଆମେ ସକାଳୁ ଉଠୁ ଉଠୁ କୁହୁଡ଼ିଆ ପାଗରେ ବହୁତ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡ଼ୁଥିବ ଦେଓମାଳି ପର୍ବତମାଳ ଉପରେ ତ ସେ ସମୟରେ ଆଉ ମାନେ ଘାସ ଉପରେ ମାନେ ପାଣିର କୁହୁଡ଼ିର ପାଣିର ବୁନ୍ଦା ସବୁ ପଡ଼ିଥିବ ଯାହାକି ଚକ ମକ ମାରୁଥିବ ସେଠି ଆମେ ସବୁ ଆମ ବ୍ୟାଚ୍ ମେଟ୍ ପୁରା କ୍ଲାସ୍ ମେଟ୍ ସବୁ ରହି ସେଠି ଆମେ ଏକ ଗ୍ରୁପ୍ ଫଟୋ ଉଠାଇଥିଲୁ ସାର୍ ମାନଙ୍କ ସହିତ ଗ୍ରୁପ୍ ଫଟୋ ଉଠାଇଥିଲୁ ତ ସେଇଟା ମୋର ସବୁଠ ଜୀବନର ସବୁ ସୁନ୍ଦର ଏବଂ ପ୍ରିୟ ଫଟୋ